ମୋ ଜୀବନରେ ମୁଁ ପ୍ରଥମେ ଚାଇନିଜ ଆଇଟମ୍ ଚିଲ୍ଲି ଚିକେନ୍ କରିଥିଲି ଆମ ଘରେ ଆଉ ସମସ୍ତେ ଚିଲ୍ଲି ଚିକେନ୍ ଖାଇବାକୁ ପସନ୍ଦ କରନ୍ତି ସେଥିପାଇଁ ମୁଁ ମୋ ମାଙ୍କର ଆଉ ୟୁଟ୍ୟୁବର ସାହାଯ୍ୟ ନେଇ ଚିଲ୍ଲି ଚିକେନ୍ ପ୍ରସ୍ତୁତ କରିଥିଲି ପ୍ରଥମେ ମୁଁ ଚିକେନ୍ କୁ ଧୋଇ ସଫା କରି ସେଥିରେ କର୍ଣ୍ଣଫ୍ଲାୱାର ଗୁଣ୍ଡ ଅଉ ଅନ୍ୟ ସମସ୍ତ ମସଲା ପକେଇ ଦ ପକେଇ ଗୋଳେଇ ରଖିଥିଲି ତାପରେ ତେଲ ବସେଇ ତେଲ ଗରମ ହେଲା ପରେ ଚିକେନକୁ ଛାଣି ତାକୁ ବାହାର କରିକି ରଖିଲି ତାପରେ ଚିକେନ୍ ଛଣା ସରିଲା ପରେ ଚିକେନରେ ଚିଲ୍ଲି ସସ୍ ସୟା ସୋୟା ସସ୍ ଟମାଟୋ ସସ୍ ଆଉ ପିଆଜ କ୍ୟାପ୍ସିକମ୍ ସବୁ ପକାଇ ଭାଜି ତାକୁ ରଖିଲି ତାପରେ ସମସ୍ତଙ୍କୁ ଦେଇ ଘର ଘରର ସମସ୍ତଙ୍କୁ ଦେଇଥିଲି ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ଆଉ ଚିଲ୍ଲି ଚିକେନ୍ ପ୍ରଥମେ କରିଥିଲି ସମସ୍ତଙ୍କୁ ଭଲ ଲାଗିଲା ମୁଁ ସେଥିପାଇଁ ମୋ ମାଙ୍କୁ ଧନ୍ୟବାଦ ଦେବି